ଆଜ୍ଞା କିଏ କହୁଥିଲେ

ହୁଁ ହୁଁ କୁହ

ଆଚ୍ଛା କୋଉ ଦିନକୁ କୋଉ ଦିନକୁ ଭୋଜି ଅଛି ଆଚ୍ଛା ମୋତେ ଦିନଟା କହିବ ଡେଟ୍ ଟା ଆଉ କେତେ ଲୋକଙ୍କ ପାଇଁ ମାଛ ଦରକାରେ ମୋତେ ସେଇଟା ମଧ୍ୟ କହିବ

ଆଚ୍ଛା ଆଚ୍ଛା ଆମେ ତାହେଲେ ଶନିବାରେ ମାଛ ନେବୁ ନା ରବିବାରେ ସକାଳୁ ନେଲେ ଚଳିବ ନା କିଛି ଅସୁବିଧା ହେବନି ଆମ ପୋଖରୀରୁ ଧରା ହେବ ତିନିଟା ଚାରିଟା ବେଳେ ଆଉ ସେତିକି ବେଳେ ଦିଆ ହେଇଯିବ ମାଛ ପିଓର୍ ଦେଶୀ ଦେଶୀ ନେବ ନା ନା ଇଏ ଆମର ଆନ୍ଧ୍ରା ନେବ

ରୋହି ଭାକୁର ରୋହି ଭାକୁର ଦୁଇଶହ ହେଲା ଦେଶୀ ଆଉ ଜଳଙ୍ଗ ଅଛି ଶହେ ଷାଠିଏ ଲାଗିବ ସେଟା

ଚିଙ୍ଗୁଡ଼ିଟା ଚାରିଶହ ଟଙ୍କା ଆସିବ ନା ମିଡ଼ି ମିଡ଼ିୟମ୍ ହୁଁ ହୁଁ

ଆମ ଲୋକ ଯିବ ସେଠି କାଟିକୁଟା ଦେଇକି ଆପଣଙ୍କୁ ସବୁ ରେଡ଼ି କରିଦେଇକି ପଳେଇ ଆସିବ ନା ନା ସବୁ ସେଇଥିରେ ସବୁ ସେଇ ଦୁଇଶହ ହୁଣ୍ଡା ମୂଲ ଆଉ ହୁଁ ହୁଁ ହୁଁ ଆଚ୍ଛା ଦେଇଦେବା ସେଇଦିନ ରବିବାର ଦିନ ସକାଳୁ ଆପଣଙ୍କ ପାଖରେ ନଅଟା ଭିତରେ ପହଁଞ୍ଚି ଯିବ ଆଉ ଆଉ ପିଲାଟା ଯାଇଥିବ ସେ କାଟିକୁଟା ଦେଇକି ରେଡ଼ି କରିଦେଇ ପଳେଇ ଆସିବ ହୁଁ ହୁଁ ମୁଁ ଜାଣିପାରୁଛି ଜାଣିପାରୁଛି ହୁଁ ନା ରେଡ଼ି ରେଡ଼ି ମାଛ ବଞ୍ଚିଥିବ ଆସିବ ଦେଖିବ ଗୋଟେ ଲୋକ ପଠେଇଦେବ ଦେଖିବ ସେ ଯାଇକି ହାଣ୍ଡିରେ ନେଇକି ଦେଇ ଆସିବ

ଆଉ ଏ ଚୁନା ମାଛ ସେ ଛୋଟ ମାଛ ସେଗୁଡ଼ା କାମକୁ ନୁହେଁ ହୁଁ ଏସବୁ ଘରେ ଖାଇବା ପାଇଁ ହୁଁ ଏସବୁ ଘରେ ଖାଇବା ପାଇଁ ହୁଁ ଆଉ କେ କୋଉ ଦିନ ଆସିବ ମୋତେ ଟିକେ ମୋତେ ଟିକେ ଆଡ଼ଭାନ୍ସ ଦେଇ ଦେଇଥିଲେ ଭଲ ହେଇଥାନ୍ତା ଇଏ ହେଲା ଦୁଇ ହଜାର ଟଙ୍କା ଇଏ ହେଲା ଦୁଇ ହଜାର ଚାରି ହଜାର ଟଙ୍କା ପନ୍ଦର ଚଉଷାଠିଏ ଦଶ ହଜାର ଟଙ୍କା ହେଇଯାଉଛି ଆଉ ଏ ଟଙ୍କା ଦୁଇ ହଜାରେ ଦେଇଥାଅ ହୁଁ ହୁଁ ହୁଁ ଫୋନ୍ ପେ ଆଗୁଆ ପଠେଇ ଦିଅ

ଏଇ ଏଇ ନମ୍ବର୍ ଟା ଏଇ ନମ୍ବର୍ ଟା ପେଟିଏମ୍ ଏଇଟା

ଠିକ୍ ଅଛି ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଠିକ୍ ଅଛି ଠିକ୍ ଅଛି ହୁଁ କେ କେଜିକିଆ ଏଗାରଶହ ବାରଶହ ହୁଁ ହୁଁ ହୁଁ

ଚିଙ୍ଗୁଡ଼ି ବଢ଼ିଆ ଚିଙ୍ଗୁଡ଼ି ଫ୍ରେଶ୍ ଚିଙ୍ଗୁଡ଼ି ପୁରା ପୋଖରୀ ଚିଙ୍ଗୁଡ଼ି ଆଉ

ଇଲିଶି ଏବେ ଆଉ ନାହିଁ ଏବେ ଆଉ କୁଆଡ଼େ ଇଲିଶି ଆସିବ ସେଇ ଯାହା ଜ୍ୟେଷ୍ଠ ମାସବେଳେ ଅଷାଢ଼ ମାସରେ ନା ଆଉ ପୁରା କାର୍ତ୍ତିକ ମାସ ହେଲାଣି ଆଉ ହୁଁ ହାଣ୍ଡିରେ ଥିବ ତ ମାଛ ଡ଼େଉଁଥିବ ନେଇଯିବ ହୁଁ

ହଁ ଠିକ୍ ଅଛି ଠିକ୍ ଅଛି ନା ନା ନା ଆମର ସେଇ ପିଲା ନେଇକି ଦେଇ ଆସିବ କିଛି ଅସୁବିଧା ନାହିଁ ଆମର ଦୁଇ'ଟା ବାଇକ୍ ହେଲେ ନେଇକି ଦେଇ ଆସିବେ ଆଉ